ମୋର ପ୍ରିୟ ଖାଦ୍ୟ ହେଉଛି ଚୁଡ଼ା ଦହି କାରଣ ଏହା ଖାଇବାକୁ ଅତି ସ୍ଵାଦିଷ୍ଟ ଓ ଦେହପାଇଁ ହିତକର ହୋଇଥାଏ ଚୁଡ଼ା ଦହି ଖାଇବା ଦ୍ଵାରା ସେ ମୋ ଦେହକୁ ଥଣ୍ଡା ରଖିଥାଏ ଏବଂ ପ୍ରଚୁର ବଳ ଦେଇଥାଏ ଦହି ଓ ଚିନିର ଖଟା ମିଠା ସ୍ଵାଦ ମୋତେ ବହୁତ ଭଲ ଲାଗିଥାଏ